ଓଡ଼ିଆ ଭାଷା ଅନ୍ୟ ଭାଷା ମାନଙ୍କଠାରୁ ବହୁତ ଭିନ୍ନ କାରଣ ଅନ୍ୟ ଭାଷା ଗୁଡ଼ିକରେ ମାତ୍ରା ଏବଂ ଅକ୍ଷର ବହୁତ କମ ରହିଥାଏ କିନ୍ତୁ ଓଡ଼ିଆ ଭାଷାରେ ବହୁତ ଅକ୍ଷର ଏବଂ ବହୁତ ମାତ୍ରା ରହିଥାଏ ତେଣୁ ଓଡ଼ିଆ ଭାଷା କହିବାରେ ଅନେକ ଗୁଡ଼ିଏ ଭୁଲ ମାତ୍ରାର ବ୍ୟବହାର ହୋଇଥାଏ ଏଗୁଡ଼ିକୁ ବର୍ତ୍ତମାନ ସମାଧାନ କରାଯାଇ ପାରିବ ନାହିଁ କାରଣ ଓଡ଼ିଆ ଭାଷା ଏହିଭଳି ଚାଲୁଅଛି